ମୁଁ ମୋ ପରିବାର ଏବଂ ପିଲାମାନଙ୍କ ସହିତ ଭୁବନେଶ୍ୱରରେ ଏକ ଖଣ୍ଡଗିରି ଯାତ୍ରା ବୁଲିବାକୁ ଯାଇଥିଲି ଏଠାରେ ଆମେ ଆମର ପିଲାମାନେ ଏବଂ ପରିବାରକୁ ନେଇ ବହୁତ ମଜା ମଜଲିସ କରିଥିଲୁ ଖାଇଥିଲୁ ଦୋଳିରେ ବସିଥିଲୁ ଏବଂ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମକୁ ମଧ୍ୟ ଉପଭୋଗ କରିଥିଲୁ ସେଠାରୁ ନିଜ ମନପସନ୍ଦର ଜିନିଷ ମଧ୍ୟ କିଣିଥିଲୁ କିନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ମୁଁ ମୋ ପରିବାରଠାରୁ ଅଲଗା ହୋଇଯାଇଥିଲି ସେହି ଭିଡ଼ ଭିତରେ ଯାହାଫଳରେ କି ମୁଁ ବହୁତ ବ୍ୟସ୍ତ ହୋଇପଡ଼ିଥିଲି ଏବଂ ମୋ ପରିବାର ମଧ୍ୟ ମୋତେ ବହୁତ ଖୋଜୁଥିଲେ ଏବଂ ମୁଁ ବି ମୋ ପରିବାରକୁ ଖୋଜି ପାଇବା ପାଇଁ ବହୁତ ଚେଷ୍ଟା କରିଥିଲି ଯାହା ଫଳରେ ମୁଁ ବିଫଳ ହୋଇପଡ଼ିଥିଲି ସେତେବେଳେ ମୋତେ କିଛି ବୁଦ୍ଧି ଦିଶୁନଥିଲା ଏବଂ ମୁଁ ସେତେବେଳେ ଗୋଟିଏ ନିଷ୍ପତ୍ତି ନେଲି ଏବଂ ସୂଚନାକେନ୍ଦ୍ର ପାଖକୁ ଯାଇଥିଲି ଯାହାଦ୍ୱାରା ସେଠି ମୁଁ ମୋର ପରିଚୟ ଦେଇଥିଲି ଏବଂ ସେଠାରେ ମୁଁ ମୋ ପରିବାରକୁ ଡାକିଥିଲି ଶେଷରେ ମୁଁ ମୋ ପରିବାରକୁ ପାଇଲି ଏବଂ ଖୁସିରେ ଘରକୁ ଫେରିଲୁ